ହଁ ଅଛନ୍ତି ପ୍ରାଣୀ ଚିକିତ୍ସକମାନେ ଭଲ ଅଛନ୍ତି ସେମାନେ ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପଦେଶ ଦେଇଥାନ୍ତି ପଶୁମାନଙ୍କୁ ଚିକିତ୍ସା କରିବା ପରେ ବିଭିନ୍ନ ଔଷଧ ଦେଇଥାନ୍ତି ଏବଂ ପଶୁମାନଙ୍କୁ ପ୍ରତିଦିନ ସଫା ସୁୁତୁରା ରଖିବା ପାଇଁ ସୁପାରିଶ୍ ମଧ୍ୟ କରିଥାନ୍ତି ସେହି ପଶୁମାନଙ୍କୁ ସଫା ସୁତରାରେ ରଖିବା ଦରକାର ଓ ସଫା ଖାଦ୍ୟ ଦେବା ପାଇଁ ସୁପାରିଶ୍ କରନ୍ତି ଆମ ଅଞ୍ଚଳରେ ଶେଷଥର ପାଇଁ ଏକୋଇଶି ଏକ ଦୁଇ ହଜାର ଚବିଶିରେ ଯାଞ୍ଚ କରାଯାଇଥାଏ ପଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଦଶ ହଜାର ଟଙ୍କା ଖର୍ଚ୍ଚ କରାଯାଇଥାଏ ଓ ପଶୁ ପକ୍ଷୀକୁ ସଫାସୁତୁରା ରଖିଲେ କୌଣସି ବିପଦ ଆପଦ ଆସେ ନାହିଁ ତେଣୁ ପଶୁମାନଙ୍କୁ ସଫା ରଖିବା ଦରକାର